ହ୍ୟାଲୋ ସେନାପତି ରେଷ୍ଟୁରାଣ୍ଟ କି ହଁ ମୁଁ ସିଂଘପାଲି ବୌଦ୍ଧ ଜିଲ୍ଲାରୁ କହୁଥିଲି କାଲି ମୋର ଖାଦ୍ୟ ଦରକାର ତେଇଶ ତାରିଖ ଭାତ ଡାଲି ତରକାରୀ କ୍ଷୀରି କ୍ୟାଶ୍ ଅନଲାଇନ୍ କରିବି ଅନଲାଇନ୍ କରିବି ନା କ୍ୟାଶ୍ ପେମେଣ୍ଟ କରିବି ଆପଣଙ୍କ କର୍ମଚାରୀ ଆସିଲେ କୁହନ୍ତୁ